ମାଛ ଧରିବାର ଆଗରୁ ଆମର ଗାଁ ଗହଳିରେ ସାଧାରଣତଃ ଆମର ଲୋକମାନେ ଖଇଁଚା ଜାଲ ଛୋଟ ଛୋଟ ଜାଲ ସବୁ ବ୍ୟବହାର କରୁଥିଲେ କିନ୍ତୁ କାଳକ୍ରମେ ଏହା ପରିବର୍ତ୍ତନ ହୋଇ ଏବେ ବିଭିନ୍ନ ଉନ୍ନତକରଣ ଜିନିଷ ଜାଲରେ ମାଛ ଧରା ହେଉଛି ଯାହାଫଳରେ ଆଗରୁ ସେମିତି ନଥିଲା ଆମର ସାଧାରଣତଃ ଲୋକମାନେ ଆଗରୁ ସେଇ ଘରୋଇ ଉପକରଣ ଜିନିଷ ନେଇ ମାଛ ଧରୁଥିଲେ ଏବେ ଆମର ବିଭିନ୍ନ ପ୍ରକାରର ଜାଲ ସବୁ ଭଲ ଭଲ କିସମର ଜାଲ ବାହାରିଗଲାଣି ସେଇ ଜାଲକୁ ନେଇ ଆମର ମାଛ ଧରା ପୋଖରୀ ଗଡ଼ିଆମାନଙ୍କରେ ବହୁତ କମ୍ ସମୟ ମଧ୍ୟରେ ହେଉଛି ଏବଂ ପୂର୍ବରୁ ଯେଉଁଭଳି ହେଉଥିଲା ତାହା ମାଛ ଧରିବାକୁ ଗଲେ ଲୋକମାନଙ୍କର ଦିନ ସାରା ଟାଇମ୍ ସରିଯାଉଥିଲା କିନ୍ତୁ ଏବେ ଅଳ୍ପ ସମୟ ମଧ୍ୟରେ କିଛି ସମୟ ମଧ୍ୟରେ ମାଛ ଧରା ହୋଇଯାଉଛି ଏହା ସମୟକ୍ରମେ ଉନ୍ନତ ଧରଣର ଟିକେ ବଦଳି ଯାଇଛି ସମୟ ଯାହାଫଳରେ ଆଗରୁ ଯେମିତି ଥିଲା ଆମର ଗାଁ ଗହଳିର ଲୋକ ବିଲବାଡ଼ିକୁ କିମ୍ବା ପୋଖରୀକୁ ଯାଉଥିଲେ ମାଛ ଧରିବା ପାଇଁ ସମୟ ଦିନ ସାରା ଲାଗିଯାଉଥିଲା ଏବେ ସେମିତି ନୁହେଁ ଏବେ ଗୋଟିଏ ଘଣ୍ଟା କିମ୍ବା ଦୁଇ ଘଣ୍ଟାରେ ଗୋଟିଏ ଗଡ଼ିଆ କିମ୍ବା ପୋଖରୀରେ ଜାଲ ଟଣା ଆରମ୍ଭ କଲେ ତାହା ସାଙ୍ଗେ ସାଙ୍ଗେ ମାଛ ଧରା ଶେଷ ହୋଇଯାଉଛି ଏବଂ ଖୁସିରେ ମାଛ ଧରିକି ଲୋକ ପାରୁଛନ୍ତି